ପାଣି ହେଉଛି ଖାଦ୍ୟର ଗୋଟେ ମୁଖ୍ୟ ଅଂଶ ପାଣି ବିନା କୌଣସି ଜୀବଜଗତ ବଞ୍ଚିପାରେ ନାହିଁ ଯେହେତୁ ମଣିଷ ପାଣି ଯଦି ବ୍ୟବହାର ନ କରିବେ ତା'ହେଲେ ସିଏ କୌଣସିମତେ ବଞ୍ଚିପାରିବ ନାହିଁ କାରଣ ଆମର ଯେଉଁ ରକ୍ତସଞ୍ଚାଳନ ହେଉଛି ଆମେ ଯେଉଁ ଖାଦ୍ୟ ଖାଉଛେ ଖାଦ୍ୟ ଖାଇସାରିବା ପରେ ଆମର ତାର ସାରାଂଶ ଆମ ଶରୀରର ଭିତରକୁ ଯାଉଛି ତା'ପରେ ଆମ ଶରୀର ଭିତର ଯେଉଁ ବ୍ଲଡ଼୍ ସରକୁଲେସନ୍ ବା ଯେଉଁ ରକ୍ତସଞ୍ଚାଳନ ହେଉଛି ତାକୁ ନିହାତି ଆମକୁ ପାଣି ଦରକାର ଏକ ଖାଦ୍ୟ ହଜମ କରିବାପାଇଁ ପାଣି ଦରକାର ଏବଂ ବ୍ଲଡ଼୍ ଯେଉଁ ଆମର ସାରାଂଶ ଯାଉଛି ବ୍ଲଡ଼୍ ସରକୁଲେସନ୍ ପାଇଁ ମଧ୍ୟ ପାଣି ଦରକାର ତେଣୁ ଏଇ ଯେଉଁ ପାଣିଟା ଆମେ ପାନୀୟଜଳ ରୂପେ ବ୍ୟବହାର କରୁଛେ ଆମେ ତ ବିଭିନ୍ନପ୍ରକାର ବିଭିନ୍ନ ପାନୀୟଜଳ ରୂପେ ଆମେ ବ୍ୟବହାର କରିଦେଉଛେ କିନ୍ତୁ ଶୁଦ୍ଧପାଣି ପାଇବାକୁ ହେଲେ ଆମକୁ ଆଇଦର ଏଇଟାକୁ ଫିଲ୍ଟରରେ ଆମେ ଇଏ କରିପାରିବା ସେଇ ଫିଲ୍ଟରିଙ୍ଗ ଆମେ ଫିଲ୍ଟର ବିଭିନ୍ନପ୍ରକାର ଫିଲ୍ଟର ବାହାରୁଛି ଆକ୍ଵାଗାର୍ଡ଼ ବାହାରିଲାଣି ବିଭିନ୍ନପ୍ରକାର ବାହାରୁଛି ବିଶୁଦ୍ଧ ହେଉଛି କିନ୍ତୁ ସମସ୍ତେ ତ ଏହା ସମ୍ଭବପର ନୁହେଁ ସମସ୍ତଙ୍କ ଓ ଏଇଟା କିଣିକରି ଆମେ ବି ୟୁଜ୍ କରିବାଟା ସମସ୍ତ ଲୋକଙ୍କ ପାଖରେ ସମ୍ଭବପର ହେଉନଥିବାରୁ ଏହାର ସରଳ ଉପାୟ ହେଉଛି ଆମେ ପାଣିକୁ ସରଳ ଭାବରେ କେମତି ମାନେ ଖୁବ୍ ଯେଉଁ ସମସ୍ତେ ଯେଉଁଭଳି ଭାବରେ ଆମେ ତାକୁ ଓ ଶୁଦ୍ଧତା ଆଣିକରି ଆମେ ବ୍ୟବହାର କରିବା ପ୍ରଥମତଃ ତା' ଆମେ ସାଧାରଣ ଭାବରେ ଆମେ ସବୁ ଲୋକ ଏଇଟା ସାଧାରଣ ସମସ୍ତଙ୍କ ପାଇଁ ଏଇଟା ଉପଯୋଗୀ ଆମେ ପ୍ରଥମେ ସମସ୍ତେ ଆମେ ଙ୍କ ଘରେ ମଧ୍ୟ ଚୁଲିଥିବ ବା ହିଟର୍ ଥିବ ବା ଆମେ ଷ୍ଟୋଭ୍ କିମ୍ବା ଗ୍ୟାସ୍ ଦ୍ୱାରା ନିକୁଛି ଜଳରୁ ଆମେ ଗୋଟେ ପାତ୍ରରେ ପାଣିଟାକୁ ଆମେ ଗରମ କରିବା ପାତ୍ରରେ ବସାଇକରି ଆଁ ତାକୁ ଗରମ କରିପାରିବା ଗରମ କରିଲେ କ'ଣ ହେବ ନା ପାଣିଟା ଫୁଟିଯିବ ଫୁଟିଗଲା ପରେ ପାଣିଟା ସି ପାଣିଟା ଫୁଟିଗଲା ପରେ ଆମେ ତାକୁ ଓହ୍ଲାଇ ଦେବା ଓହ୍ଲାଇ ସାରିଲା ପରେ ଆମେ ତାକୁ ଛାଣିଦେବା ଛାଣି ସାରିଲା ପରେ ଆମେ ତାକୁ ଥଣ୍ଡା କରିବା ଥଣ୍ଡା କରି ସାରିଲା ପରେ ତାକୁ ଆମେ ବ୍ୟବହାର କରିବା ତେଣୁ ଗରମ ପାଣିଟାକୁ ଯଦି ଆମେ ବ୍ୟବହାର କରିଦେଇ ପାରିବା ତା'ହେଲେ ଆମର ସେଥିରେ ଟିକିଏ ସ୍ୱାସ୍ଥ୍ୟପ୍ରତି ଟିକିଏ ଖରାପ ହେଇପାରେ ତେଣୁ ଆମେ ସେଇପ୍ରକାର ନକରି ପାଣିଟା ଗରମ ହେଇ ତାକୁ ଛାଣିକିରି ତାକୁ କିଛି ସମୟ ରଖିଦେଲାପରେ ଥଣ୍ଡା ହେଇଯିବ ଥଣ୍ଡା ହେଇସାରିଲା ପରେ ଆମେ ତାକୁ ବ୍ୟବହାର କରିବା ସେଇଟା ଆମ ପାଇଁ ଶୁଦ୍ଧ ଏଇଟା ସମସ୍ତଙ୍କପାଇଁ ମଧ୍ୟ ଏଇଟା ବ୍ୟବହାରରେ ଆସିପାରିବ ସମସ୍ତଙ୍କ ପାଇଁ ବୋଧେ ଏଇଟା ଗୋଟେ ସରଳୀକୃତ ଉପାୟ